ହଁ କ'ଣ ଖବର କାଲି ଗୋଟେ କାମ ଅଛି ଯିବୁ ହଁ କାଲି ସାତଟା ଆଠଟା ବେଳକୁ ବାହାରିଗଲେ ସେଇଠି ଯାଇଁ ପହଞ୍ଚୁ ପହଞ୍ଚୁ ନଅଟା ବାଜିଯିବ ଆଉ ହଁ ହଉ ଦେଖି ଚାହିଁ କାମ କରିବୁ ହଁ କେଯାଏଁ କ'ଣ କେଯାଏ କ'ଣ ତୋତେ ମିଳେ ଅଲଗା ଆଉ ସବୁ କାମ କଲେ ଏଇଠି କେଯାଏ କ'ଣ ମିଳୁଥିବ ସେହି ଅନୁସାରେ ଦେଖି ଚାହିଁ କାମ କରୁଥିବୁ ଆଉ ସେହି ଅନୁସାରେ ତାଙ୍କଠୁ ସାଲାରି ପାଇବୁ ଆଉ ଆଉ କ'ଣ ଆଉ ସେଇଠି ହଁ ଦେଖିବା ଓଡ଼ିଶାରେ ନବୀନକୁ ଦେଇଦେବା ଆଉ କେନ୍ଦ୍ର ଉପରେ ଦେବା ମୋଦିକି ଦେଇଦେବା ଆଉ ହଁ ମିଳୁଛି ତୋତେ ମୋଦି ପଇସା ମିଳୁଛି ଆଉ ତୋର ତ ଦେଖା ସାକ୍ଷାତ ତ ନାହିଁ ଆଉ କେତେବେଳେ କଥା ହେବି ହଁ ହଁ ଆଉ ଏଥର କାଳିଆ ପଇସା କେଯାଏ କ'ଣ ଆସିଥିଲା ଓ କେଯାଏ କ'ଣ ଆସିଥିଲା ହଁ ପାଞ୍ଚ ହଜାର ଦୁଇଥର ମିଳୁଛି ଦୁଇଥର ଜମା ପାଇଛୁ ନା ହଁ ମୁଁ ସେହି ଦୁଇଥର ପାଇଛି ଆଉ ଆଉ ଆଉ ମୋଦି ପଇସା କେତେଥରେ କ'ଣ ହେଲାଣି ଥରେ ଆସିଥିଲା ଆଉ ପି ଏମ କିସାନ ଯୋଜନା ସେଠାରେ ପାଇଲୁ ପକେଇଛୁ ନା ପାଇଲୁଣୁ ନା କ'ଣ କଲଉଁ ପକେଇଛୁ ନା ହଉ ଭଲ ହେଲା ଆଉ

ହଉ ଆଉ କ'ଣ ହଁ ବା ଭଲ ଅଛି ଏହି ଆଉ ଗୋଟେ ଗୋଟେ ଛାତ ପଡ଼ିକ ଦେଖିବା ଯିବା ସେଇଠି ତ କାମଟା ସରିଗଲେ ଏକାଥରେ ଯିବା ଆଉ ହଉ ହଉ ତ କାମ ଫାମ ଭଲ ଚାଲିଛି ଟି ହଁ ଆଉ ଏଥିର ବିଶ୍ଵାକର୍ମା ଯୋଜନାରେ ପକାଉନୁ ଫର୍ମ ପି ଏମ୍ ବିଶ୍ଵାକର୍ମା ଯୋଜନାରେ ପକାଇଥିଲୁ ଆଉ ସବୁ ପକାଇ ସାରିଲାଣି ତୁ କେତେବେଳେ ପକାଇବୁ ହଉ ଦେଖେ ଯଦି ଟାଇମ୍ ଥିବ ପକାଇବୁ ଆଉ

ହଁ ଟାଇମ୍ ହେଲେ ଟାଇମ୍ କ'ଣ ଲାଗିବ ତୁ ପକାଇଲୁନି ଆଉ ଦେଖେ ଦେଖ ପକାଇ ଦେବୁ ଆଉ ହଁ ଆମ ସେ ଝିଅର ସେମିତି ପି ଏମ୍ ବିଶ୍ଵକର୍ମା ଯୋଜନା ଆସୁଥିଲା ସିଲେଇ ଉପରେ ସିଏ ତା'ର କ'ଣ ଆଧାର କରେକ୍ସନ୍ ହେଇନି ବୋଲି ହଁ ତା'ର କ'ଣ ହେଇନି ବୋଲି ହଁ ଆଧାର କରେକ୍ସନ୍ ହେଇଥିଲା ଆଉ ତା'ର ହେଇନି ଆଉ ହେଲେ ଦେଖିବା ଏବେ ତ ଢେର ଟାଇମ୍ ଅଛି ଆଉ ପକାଇ ଦେବା ତା'ର ଆଉ ଆଉ ତୁ ତ ଝିଅର ପକାଇଦେବୁ ଫର୍ମଟା ଆଉ ହଁ ହଁ ଆଉ ଦେଖେ ତ କାମ ଫାମ ଠିକ୍ ଠାକ୍ ଚାଲିଛି କି ନାଇଁ ଦେଖି ଚାହିଁ କାମ କରିବୁ ଆଉ ମୋର ବି କାଲି କଲ୍ ଅଛି ଯିବାର ଅଛି କ'ଣ ଛାତ ପକାଇବାର ଆଉ ତୁ ଯିବୁ ଯଦି ତୋର ତ କାମ ସରି ନଥିବ ଆଉ ତୁ ଯିବୁ କ'ଣ ହଉ ଦେଖେ ଯଦି କାମ ସରିଯାଇଥିବ ମୋ ସାଙ୍ଗେ କାଲି ପଳାଇବୁ ହଉ ହଉ ମୁଁ ରହୁଛି ଆଉ କେତେବେଳେ ଦେଖାହେଲେ ମୁଁ ଫୋନ୍ କରି ଫୋନ୍ କରିବୁ ଆଉ ଦେଖାହେଲେ କଥା ହେବା ଆଉ ରହୁଛି ହଉ ଥାଅ ରଖ